ହ୍ୟାଲୋ ଆମେ ଯେଉଁ ବୁଲିବା ପାଇଁ ଆପଣଙ୍କ ଗାଡ଼ି ଅନ୍ଲାଇନ୍ରେ ବୁକିଂ କରିଥିଲୁ ତାହା ଆମେ ବୁଲିବାକୁ ଯାଇପାରିବୁ ନାହିଁ ଯାହା କ୍ୟାନ୍ସେଲ୍ ହୋଇଗଲାଣି ତେଣୁ ମୋର ଏକାଉଣ୍ଟ୍ରେ ଅନ୍ଲାଇନ୍ରେ ପଇସାଟି ରିଟର୍ଣ୍ଣ୍ କରିଦିଅନ୍ତୁ